ପଶୁପାଳନ ପଶୁ ଲୋକମାନେ ସମସ୍ତେ ପାାଳନ୍ତି ଗୃହପାଳିତ ପଶୁ ଆମ ଘରେ ଗୋରୁ ଅଛି ଗାଈ ଅଛି ଛେଳି ଅଛି ଆମେମାନେ ବହୁତ ଯତ୍ନରେ ରଖୁଛୁ ତାଙ୍କୁ ହେଲେ ତାଙ୍କ ଛୁଆ କୁନି କୁନି ଛୁଆ ଯେଉଁ ତାଙ୍କର ଗରମ ସମୟରେ ଗ୍ରୀଷ୍ମ ଋତୁରେ ବହୁତ ଅସୁବିଧା ହୋଇଥାଏ ରୋଗ ଇତ୍ୟାଦି ଦେଖାଯାଏ ତାଙ୍କର ଭଲ ଭାବରେ ଯତ୍ନ ନେବାର ଅଛି ତାଙ୍କୁ ଆମେ ବହୁତ ଭାବରେ ଗାଧୋଇବାର ଅଛି ଔଷଧ ଭଲ ଭାବରେ ଖୁଆାଇବାର ଅଛି ଡକ୍ଟର୍ ଦେଖାଇବାର ଅଛି ଇତ୍ୟାଦି ଆମର କର୍ମ ଆମେ ଯେମିତି ନିଜ ଛୁଆକୁ ଯତ୍ନ କରିବା ସେମିତି ପଶୁ ପଶୁ ଛୁଆକୁ ବି ସେମିତି ଆମେ ଯତ୍ନ କରିବା

ଆମର ସେମାନେ ବି ଆମକୁ ବହୁତ କାର୍ଯ୍ୟରେ ଲାଗେ ସେମାନେ ଆମମାନଙ୍କୁ ବହୁତ ସାହାଯ୍ୟ କରେ ସେଥିପାଇଁ ଆମେ ତାଙ୍କୁ ବହୁତ ଯତ୍ନରେ ରଖିବା